ହଁ ଦଶ ପାଞ୍ଚ ଦୁଇହଜାର ଉଣେଇଶ ଦୁଇ ସାତ ଦୁଇହଜାର କୋଡ଼ିଏ ପନ୍ଦର ତିନି ଦୁଇହଜାର ଏକୋଇଶ ଅଠର ସାତ ଦୁଇହଜାର ବାଇଶ ପଚିଶ ଛଅ ଦୁଇହଜାର ତେଇଶ